ହୁଁ କିଏ ରାହୁଲ ବାବୁ କହୁଥିଲେ ମୁଁ ପୂର୍ଣ୍ଣଚନ୍ଦ୍ର କହୁଥିଲି ଇଏ ସାଇନା ଷ୍ଟେସନାରୀ ଦୋକାନ କହୁଛନ୍ତି ନା ମୋର ଗୋଟେ କସମେଟିକ୍ ଜିନିଷ ନବାର ଥିଲା ତ କ'ଣ କେତେ ରେଟ୍ ରହୁଛି ମୋର ଗୋଟେ ଝିଅ ସାଙ୍ଗର ବାର୍ଥଡ଼େ୍ ପାର୍ଟି ତାକୁ କିଛି ଗିପ୍ଟ୍ କରିବା ପାଇଁ ମୁଁ ଚାହୁଁଥିଲି କ'ଣ କ'ଣ ଆଇଟମ୍ ସବୁ ଅଛି କ'ଣ ଆପଣଙ୍କ ପାଖରେ ରହିଛି କହୁ ନାହାନ୍ତି ଟିକିଏ

ଭ୍ୟାନିଟିର ରେଞ୍ଜ କେତେ ଆସିବ ଆଚ୍ଛା ଭ୍ୟାନିଟିର ରେଞ୍ଜ କେତେ ଆସିବ ଆଚ୍ଛା ଆଉ ଅନ୍ୟ କିଛି ନାହିଁ ଆଚ୍ଛା ଆଚ୍ଛା ଆଚ୍ଛା ଲିପଷ୍ଟିକ୍ ରେଟ୍ କେତେ ଅଛି ଲିପଷ୍ଟିକ୍ ଭଲ ଆଇଟମ୍ କେତେ କେତେ ଆଭେରେଜ୍ ରେଞ୍ଜ ଆସୁଛି ଭଲ ଯୋଉଟା ମୁଁ ଲିପଷ୍ଟିକ୍ ପଚାରୁଛି ଆଜ୍ଞା କେତେ ଟଙ୍କା ଆଚ୍ଛା ଆଚ୍ଛା ହଁ ଆପଣ ଗୋଟେ କାମ କରନ୍ତୁ ମୋର ଗୋଟେ ଆଠଶହରୁ ନଅଶହ ଭିତରେ ଗୋଟେ ଭ୍ୟାନିଟି ବ୍ୟାଗ୍ ଆଉ ଆଉ ଗୋଟେ ମେକଅପ୍ ବକ୍ସ ସାତଶହରୁ ଆଠଶହ ଭିତରେ କରିଦେବେ ଆଉ ଗୋଟେ ଅର୍ଡର୍ଟା ମୁଁ ସତାଇଶ ତାରିଖ ବେଳକୁ ନେଇ ଆସିବି ହଁ ହଁ ଲୋକେସନ୍ ମୋତେ ଜଣା ଅଛି ସତାଇଶ ତାରିଖ ଦିନ ରାତିରେ ମୁଁ ନେଇକି ଆସିବି ଜିନିଷଟା

ହଁ ମୁଁ ଆପଣଙ୍କୁ ଫୋନ୍ ପେରେ କିଛି ପଠାଇ ଦେଉଛି ଆପଣଙ୍କ ନମ୍ବର୍ରେ ଏଇ ନମ୍ବର୍ରେ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ନମ୍ବର୍ଟା ସ୍କାନ୍ କରିକିନା ମୁଁ ପଠାଇ ଦେଉଛି ଅଦର୍ ଆଇଟମ୍ ଭଲ ଫଟୋ ଆକାରରେ କିଛି ଦେବେ

ହଁ ହଁ ହଁ ଆଜ୍ଞା ହଁ ମୁଁ ଫଟୋଟା ବି ଆପଣଙ୍କୁ ଇନଭାଇଟ୍ କରିଦେବି କାଲି ପରଦିନ ପଠେଇଦେବି ଆଉ ହୁଁ ହୁଁ